ହଁ ମୁଁ ଶ୍ରୀମଦ୍ ଭଗବଦ୍ ଗୀତା ଯେଉଁଟା କି ଆମର ଭାରତ ବର୍ଷରେ ଓଡ଼ିଶା ବର୍ଷରେ ଆମର ପୂଜ୍ୟ ମନାଯାଏ ସେ ପୁସ୍ତକକୁ ଆମ ଘରେ ବି ପ୍ରତ୍ୟେକ ଦିନ ମୋ ବାପା ସେହାକୁ ସନ୍ଧ୍ୟା ବେଳେ ପ୍ରତ୍ୟେକ ଦିନ ପଢ଼ନ୍ତି ଗାଁ ରେ ଏମିତି ବହୁତ କୋଠ ଘର ଅଛି ଗାଁ ରେ ବି ବହୁତ ଗୁଡ଼ିଏ ସାହି ଅଛି ଯୋଉଠି ପ୍ରତ୍ୟେକ ଦିନ ଭଗବତ୍ ଗୀତା ପଢ଼ାଯାଏ ମୁଁ ସବୁବେଳେ ଭାବେ ଏ ଭଗବତ୍ ଗୀତା କାହିଁକି ପଢ଼ନ୍ତି ମତେ କିନ୍ତୁ ସେତେବେଳେ ସେ ଭଗବତ୍ ଗୀତା ପଢ଼ିବା ପାଇଁ ଭଲ ଲାଗେନି ଘରେ ବାପା ସବୁବେଳେ ବାଧ୍ୟ କରନ୍ତି ସନ୍ଧ୍ୟାବେଳେ କିଛି କିଛି ସମୟ ଭଗବତ୍ ଗୀତା ପଢ଼ ହେଲେ ମତେ ସେ ପୁସ୍ତକ ପଢ଼ିବା ପାଇଁ ପ୍ରଥମେ ଭଲ ଲାଗୁନଥିଲା ପରବର୍ତ୍ତୀ ସମୟରେ ମୁଁ ଯେତେବେଳ ଜାଣିଲି ସେ ପୁସ୍ତକର ମର୍ମ ସେ ପୁସ୍ତକର ମର୍ମ କର୍ମ କ'ଣ ତାପରେ ମୁଁ ସେହାକୁ ପଢ଼ିବା ପାଇଁ ଇଚ୍ଛା ପ୍ରକାଶ କଲି ହେଲେ ପରବର୍ତ୍ତୀ ସମୟରେ ଯେତେବେଳେ ମୁଁ ତା'ପରେ ତାକୁ ପଢ଼ିଲି ମୁଁ ଆସ୍ତେ ଆସ୍ତେ ସେ ପୁସ୍ତକର ମର୍ମ ବୁଝି ପାରିଲି ସେ ପୁସ୍ତକ ପଢ଼ିବା ଦ୍ୱାରା ମୋ ଜୀବନ ରେ ବହୁତ କିଛି ପରିବର୍ତ୍ତନ ଘଟିଛି ଯେମିତିକି ସେ ପୁସ୍ତକ ପଢ଼ିବା ଦ୍ୱାରା ଆମେ ନିତି ଜୀବନ ନିତିଦିନିଆ ଜୀବନରେ ବଞ୍ଚିବା କେମିତି ଲୋକମାନଙ୍କ ସହିତ କଥାବାର୍ତ୍ତା କରିବା କେମିତି ବ୍ୟବହାର କରିବା କେମିତି ପରିବାରକୁ କେମିତି ମାନେ ଗୋଟେ ପରିବାରକୁ ଚଳେଇବା ଆମେ କେମିତି ତ ଏ ସବୁ ସୁଖ ଶାନ୍ତିରେ ଜୀବନ ବସବାସ କରିବା ପାଇଁ ସେ ପୁସ୍ତକରେ ବହୁତ କିଛି ଜିନିଷ ରହିଛି ଶିଖିବା ପାଇଁ ତ ସେ ସବୁ ଜିନିଷ ଗୁଡ଼ା ମୁଁ ସେ ପୁସ୍ତକରୁ ପାଇଲି ଆମେ ସାଧାରଣ ଜୀବନରେ ଆମେ ଭଲରେ ବଞ୍ଚିବା କେମିତି ଆମେ କେମିତି ଭଲ କାମ କରିବା ଭଲ ଖାଦ୍ୟ ଖାଇବା ଭଲରେ ରହିବା ବାପା ମା ଙ୍କୁ କେମିତି ସମ୍ମାନ ଦେବା ଘର ଲୋକଙ୍କ ପ୍ରତି ଆମର ଯେଉଁ ଦାୟୀତ୍ତ୍ୱ କର୍ତ୍ତବ୍ୟ ରହିଛି ତାହାକୁ କେମିତି ଆମେ ଚଳେଇବା ଏ ସବୁ ଜିନିଷ ସେ ପୁସ୍ତକରୁ ପାଇଲି ତ ସେ ପୁସ୍ତକ ଅତି ଅତି ମତେ ବହୁତ କିଛି ଶିକ୍ଷା ଦେଇଛି ସେ ପୁସ୍ତକ